ଆମ ଅଞ୍ଚଳରେ ପର୍ଯ୍ୟଟନ ସ୍ଥଳୀ ଦୁଇଟା ନ ଅଛେ ଯାହାକି ହେଉଚି ଖଣ୍ଡିଆଦୋଲ୍ ଆଉ ଗୋଟିଏ ହଉଚି ଶିବ ମନ୍ଦିର ଆଉ ଆମ ବୌଦ୍ଧ ଡ଼ିଷ୍ଟିକ୍ ଦେଖି ଦେଖିବାକୁ ଗଲେ ବହୁତ୍ ହି ପର୍ଯ୍ୟଟନ ସ୍ଥଳୀ ଅଛି ଦେଖିବାକୁ ଗଲେ ଏମିତି ଚାରିସମ୍ଭୁ ମାଣିକେଶ୍ଵରୀ ମନ୍ଦିର ସମଲେଶ୍ଵରୀ ମନ୍ଦିର ଭୈରବୀ ମନ୍ଦିର ଓ ଶିବ ମନ୍ଦିର ଅଛି ଏହା ଦ୍ଵାରା ଗୋଟେ ଡଙ୍ଗର୍ଗାଡ ଅଛି ଏହା ଏହି ଦ୍ଵାରା ଧର୍ମ ପୀଠମାନେ ରହିଥାନ୍ତି ମାନେ ବାବାମାନେ ସେଇଠାରେ ବାସ କରିଥାନ୍ତି